ମୋ'ର ପ୍ରିୟ ଖେଳ ହେଉଛି କ୍ରିକେଟ ଏହା ମୋତେ ବହୁତ ଭଲ ଲାଗେ ଛୋଟ ବେଳୁ ମୁଁ ଘରୁ ଲୁଚି ଲୁଚି ଯାଇକି କ୍ରିକେଟ ଖେଳେ କ୍ରିକେଟ ଖେଳ ମତେ ବହୁତ ଭଲ ଲାଗେ କାରଣ ଏହା ଏକ ଶାରୀରିକ ବ୍ୟୟାମ ଖେଳ କ୍ରିକେଟ ଖେଳିଲାବେଳେ ଆମେ ସବୁବେଳେ ଆକ୍ଟିଭ୍ ଥାଉ କେମିତି ଭଲ ବ୍ୟାଟିଙ୍ଗ୍ କରିବି କେମିତି ଭଲ ବୋଲିଙ୍ଗ୍ କରିବି କେମିତି ଭଲ ବଲକୁ ରଖିବି ସବୁବେଳେ ମୁଁ ଭାବୁଥାଏ ଆଉ ସବୁବେଳେ ମୋର ବ୍ୟାଟିଙ୍ଗିଟା ବହୁତ ପସନ୍ଦ ମୁଁ ବ୍ୟାଟିଙ୍ଗି କରିବାକୁ ବହୁତ ଭଲ ପାଏ ଆଉ ବ୍ୟାଟିଙ୍ଗରେ କେମିତି ଅଧିକ ରନ ସଂଗ୍ରହ କରିବି ଆଉ ଭଲ ଭଲ ବୋଲର୍କୁ କେମିତି ମୁଁ ଚାରି ଛକା ମାରିବି ଭଲ ରନ କରିବି ଆଉ ମୋ'ର ଯେଉଁ ଟିମ୍କୁ କେମିତି ଜିତାଇବି ସବୁବେଳେ ମୋ' ମନରେ ଭାବିଥାଏ ସେଇଥିପାଇଁ ମୁଁ ବହୁତ ମ୍ୟାଚ ପୂର୍ବରୁ ମଧ୍ୟ ବହୁତ ଅଭ୍ୟାସ କରେ ଯେ କେମିତି ଭଲ ମୁଁ କ୍ରିକେଟ ଖେଳିବି ଭଲ ବ୍ୟାଟିଙ୍ଗ କରିପାରିବି ସବୁବେଳେ ମୁଁ କ୍ରିକେଟ ଖେଳେ ତା'ସହିତ କ୍ରିକେଟ ଦେଖେ ମଧ୍ୟ ମୁଁ ବିରାଟ କୋହଲି ଧୋନି ଯେଉଁ ଅନ୍ତର୍ଜାତୀୟ ଆମର ଭାରତର ଯେଉଁମାନେ ଖେଳାଳି ଅଛନ୍ତି କ୍ରିକେଟର ତାହାକୁ ମଧ୍ୟ ମୁଁ ସବୁବେଳେ ଦେଖେ ଆଇପିଏଲ୍ ଦେଖେ ବହୁତ ବହୁତ ସବୁ ଟୁର୍ଣ୍ଣାମେଣ୍ଟ ମୁଁ ଟିଭିରେ ଦେଖେ ଖେଳ ଦେଖିବା ସହିତ ଖେଳ ଖେଳିବା ବି ମୁଁ ପସନ୍ଦ କରେ ସେଇଥିପାଇଁ କ୍ରିକେଟ ମୋ' ଲାଇଫ୍ର ଗୋଟିଏ ମୋ'ର ପ୍ରିୟ ଖେଳ ଆଉ ଭାବୁଛି ମୋ'ର ସାରା ଦୁନିଆଁରେ ସାରା ଲାଇଫ୍ରେ ଏହି ଖେଳଟିକୁ ମୁଁ ଆଗକୁ ନେବି ସବୁବେଳେ ଦେଖିବି ଖେଳିବି ଆଉ ଅଲଗାମାନଙ୍କୁ ଖେଳିବାପାଇଁ ମଧ୍ୟ କହିବି